ମୁଁ ଯେମିତି କି ଚଳଚ୍ଚିତ୍ର ଦମନ ଓ ତାହାର ତାରକା ମାନେ ବାବୁସାନ ମହାନ୍ତି ଯିଏ ଲିଡ଼୍ ଅଛନ୍ତି ତାଙ୍କୁ ଭେଟିବାକୁ ଚାହିଁବି ପ୍ରଥମେ ଯେମିତି କି ସେ ଗୋଟେ ମାଲକାନାଗିରି ମାନେ ଦୁର୍ଦଶ ଗୋଟେ ମାନେ ଖରାପ ଅଞ୍ଚଳରୁ କେମିତି ଖରାପ ଅଞ୍ଚଳରେ ଜଣେ ଚାକିରି କରିସାରିବା ପରେ ସେ ନିଜ ଲା ନିଜ ଜୀବନକୁ ଅତିବାହିତ କରୁଛି କେତେ ସମସ୍ୟାରେ ପଡ଼ୁଛି ଓ ସେ ସମସ୍ୟାଗୁଡ଼ିକୁ କେମିତି ସେ ସେ ସମସ୍ୟା ସହିତ ଖାପ ଖୁଆଇ ବଞ୍ଚୁଛି ଲୋକଙ୍କୁ ସାହାଯ୍ୟ କରୁଛି ଆଉ କାହିଁକି କରୁଛି ଚଳଚ୍ଚିତ୍ର ଯେହେତୁ ସେ ନିହାତି ଗୋଟେ ଆକ୍ଟର୍ ପ୍ରଥମେ ସେ କେବଳ ଆକ୍ଟିଙ୍ଗ୍ ପାଇଁ ହିଁ ସେଥିରେ କରୁଥିବ କିନ୍ତୁ ସେ କାହିଁକି ସେ ଚଳଚ୍ଚିତ୍ରଟାକୁ କରିଲେ ଆଉ ସେ ସେଥିରୁ ମାନେ କଣ ଲୋକମାନଙ୍କୁ କଣ ସୂଚେଇବାକୁ ଚାହୁଁଛନ୍ତି ନିଜ ଜୀବନ ସହିତ ସେ ସେ ସେଇଥିରେ ସଂଶ୍ଳିଷ୍ଟ ଅଛନ୍ତି କି ନାହିଁ ସେ ସେମିତି ପରିସ୍ଥିତିରେ ଗତି କରୁଛନ୍ତି କି ନାଇଁ ମୁଁ ସେଇଟା ପଚାରିବାକୁ ନିହାତି ଚାହିଁବି ଆଉ ସେ କେମିତି ଏତେ ବଡ଼ ଚଳଚ୍ଚିତ୍ରର ଆକ୍ଟର୍ ହେଲେ ମୁଁ ସେଇଟା ମଧ୍ୟ ପଚାରିବି